ଦେଖନ୍ତୁ ମାନେ ଗୋଟେ ଜିନିଷ ହେଉଛି ଅନ୍ୟ ଗ୍ରାମ ମାନେ ଗୋଟେ ଅର୍ଥ ଅର୍ଥରେ ଗୋଟେ ଜୀବନ ଅଛି ଲୋକମାନେ ଅର୍ଥର ତ ଲୋକମାନେ ନାହିଁ ଏଲିଏନ୍ ମଲିଅନ୍ ଅଛି ସେମାନେ ଗୋଟିଏ ଭଲ ଜିନିଷ ଗୋଟେ ତା'ର ତୁମର ଜୀବନ କେମିତି ଅଛି ବା ଗ୍ରାମରେ ମଧ୍ୟରେ ତମର ଅନ୍ୟ ଅର୍ଥ ମାନେ ଗୋଟେ ଅର୍ଥ ଅର୍ଥରେ ମାନେ ଲୋକମାନେ ମାନେ ଅଲଗା ଗୋଟେ ବିଚିତ୍ର ବିଚିତ୍ର ଜିନିଷ ଅଛି ସେ ଜିନିଷ ମାନେ ଯେମିତିକି ଏଲିଏନ୍ ଦଡ଼ ମାନେ ନା କହୁଛନ୍ତି ସେ ଅର୍ଥରେ ଗୋଟେ ଏମିତି ଏମିତି ମାନେ ପୋକ ଅଲଗା ଅଲଗା ଟାଇପ୍ର ଗୋଟେ ଜିନିଷ ଅଛି ପୋକ ମାନେ ମାନେ ଗୋଟେ ଅଲଗା ଅଲଗା ଟାଇପ୍ର ପୋକ ଅଛି ସେ ମାନେ ଜୀବ ଜନ୍ତୁ ଅଛି ସେ ଉପରେ ଅର୍ଥରେ ମାନେ ଗୋଟେ ତମର ବହୁତ ଜିନିଷ ଅଛି